ଓଡ଼ିଶାର କଳା ଓ ଶିଳ୍ପ ରାଜ୍ୟର ସଂସ୍କୃତି ଏବଂ ବୋଦ୍ଧ ମୂଳିକ ବହୁତ ପ୍ରତିଫଳ କରେ ଯେ ଯେମିତିକି ପ୍ରାଚୀନ କଳା ସଂସ୍କୃତି ଏବଂ କୌଶଳ ପୂର୍ବପୁରୁଷ ଉପରେ ଗର୍ବ ସୃଷ୍ଟି କରେ ଯେମିତି ହେଉଛି କିି ଛଉ ଉପରେ ଲୋକନୃତ୍ୟ ଆମକୁ ଆମର ଅତୀତର କାହାଣୀ ସହିତ ସଂଯୋଗ କରିିବ ଆଉ ଗୋଟି ଯେମିତି ହେଲା ପୁରୀ ଜଗନ୍ନାଥ ମନ୍ଦିରର ବେଦ ଦାସି